ହେଲୋ ହେଲୋ ହଁ ମୁଇଁ ବି ଏ ହଁ ତ ଚାରମାଲରୁ କହୁଥିଲି ହଁ ମୁଁ ଗୋଟେ ବରାର ଷ୍ଟଲ୍ ଦେଇଛି ମୁଇଁ ବୋଲେ ଆମେମାନେ ଭଲ ଭଲ ଭେରାଇଟ୍ର ବେପାର ମୋର ଟିକେ ମୋର ଟିକେ ଭଲ ଚାଲୁଛି ଗୋଟେ ପ୍ରକାରର ଚାଲୁଛି ଆହୁରି ତୁମ ଆଡ଼େ କେମିତି ସୁରଟ୍ରେ କେମିତି ଚାଲୁଛି

ହଁ ବୋଇଲେ ଦେଖ ତୁମର ବି ଭଲ ଚାଲୁଛି କି ନାଇଁ ସେଇଟା ବେଶ ପୁରା ଫେମସ୍ ଅଛି ଚାଉଳ ବରା ହଁ ବେପାର ଭଲ ଚାଲିଛି ଯେ ଏଇଖାନେ ଦେଖ ଦେଖ ପୁରା ଫେମସ୍

ବୋଇଲେ ଦେଖନ୍ତୁ ମୋରା ଇଚ୍ଛା ବେଶୀ ମାନେ ଭଲ ଚାଲିଛି ଚାଉଳ ବରା ଓ ହୋ ଓ ହୋ ହଁ ନାଇଁ ମୁଁ ଦେଖେ ମୁଇଁ ସପ୍ତାହ ଭିତରେ ଯିବି ଯେ ଦିନେ ଦେଖି ଦେଖା ହୋଇ ଆସିବି ଆହୁରି ଏ ବର୍ଷଟା ଦେଖୁଁ ବୋଇଲେ ଦଶହରା ଆଗ ଆଁ ହଁ ହଁ ଓ ହୋ ବୋଇଲେ ଏମିତି ଭଲ ତମ ଆଡ଼େ କେମିତି ଭଲ ଚାଲିଛି ବୋଲେ ଏଇଖିନା ମାନେ ବେଶୀ ଏଇ ଖିନାର୍ ବେଶୀ କୋଉଟା ଚାଲୁଛି ଆମର ଏଇଖିନା ବରା ବେଶୀ ଚଲୁଛି କି ସିଙ୍ଗଡ଼ା ଚାଲୁଛି କି ଆ ବିରି ବରା ଚଳୁଛି କି ସେ ଯୋଉ ଆଳୁ ବରା ଚାଲୁଛି ସବୁ ଚାଲୁଛି ଅ ହ ଅଃ ହ ବୋଲେ ଆମର ଏଇନେ ଏଇଖିନା ଟିକେ ଚାଉଳ ବରା ବେଶୀ ଚାଲୁଛି ହଁ ହଁ ହଁ ତୁମେ ତୁମେ ଭଲ ସଭିଏଁ ଭଲ ତ ହଁ ନୂଆଁଖାଇ କେମିତି କଲ ଅଃ ହଉ ସେନେ ହଁ ହଁ ହଁ ହଁ ହଁ ବୋଇଲେ ଏଇଖିନା ଆପଣମାନେ ଟିକେ ପଇସା ପତ୍ର ବି ନାହିଁ ନ ପଇସା ପତର ଟିକେ ଦି ହେଲ୍ପ କରି ଲାଗି ଥିବ ହଁ ହଁ ହଁ ନାଇଁ ପଇସା ଟିକେ ଦେଖିକି ଟିକେ ବଡ଼ ବଡ଼ର ଷ୍ଟଲ୍ଟିଏ କଲେ ହେବ ହଁ ହଁ